ଗାଁ ଗାଁର ଲୋକମାନେ ସାନ ପିଲା ଠାରୁ ନେଇକି ବୁଢ଼ା ପର୍ଯ୍ୟନ୍ତ ସମସ୍ତଙ୍କୁ ଖେଳ ଭଲଲାଗେ ଆଉ ସମସ୍ତେ ଖେଳ ଖେଳିବାକୁ ପସନ୍ଦ ମଧ୍ୟ କରନ୍ତି ଆଉ ଖେଳନ୍ତି ମଧ୍ୟ ସେଥିମଧ୍ୟରୁ ଗାଁରେ ଗୋଟାଏ ଯୁବକ ଗୋଟିଏ ପିଲା ଯାଇକି ଗାଁ ମୁଣ୍ଡରେ ପଡ଼ିଆ ଚାଁଛିକି ସେଇଠି କ୍ରିକେଟ ଖେଳେ କିଏ ତ ଭଲି ଖେଳେ କିଏ ତ ଫୁଟବଲ ମଧ୍ୟ ଖେଳେ ହେଲେ ଗାଁରେ ଯେତେବେଳେ ଖେଳ ହୁଏ ବହୁ ଅଲଗା ଅଲଗା ଗାଁରୁ ପିଲା ଆସି ସେଇଠି ଖେଳ ଖେଳନ୍ତି ଟୁର୍ନାମେଣ୍ଟ ମଧ୍ୟ କରନ୍ତି ଆଉ ସେ ଖେଳରେ ଜିତିକି ନିଜର ଦକ୍ଷତା ମଧ୍ୟ ବିକଶିତ କରନ୍ତି